ଆମର ପରିବହନ ଯାତ୍ରା ଠିକ୍ ଭାବରେ ସେକରୁ ଆଳୁ ଚାଉଳ ଧାନ ସବୁ ଯେମିତି ଆସୁଛି ଏପଟୁ ଆମର କଂସା ବାସନ ସେମିତି ଯାଉଛି ଆମର ଏପଟେ ସେପଟେ ଆଳୁର ଦର ଯେମିତି କମ୍ ରେ ଦେଇ ଦେଇକି ଏପଟ କୁ ପଠେଇ ଦଉଛନ୍ତି ଆମର ଅଧିକ ୟେ ରେ ବିକୁଛନ୍ତି ସେଠି ସେମିତି କଂସା ବାସନ ଆମର ଏଠି ଅଳ୍ପ ଦରରେ ନେଇକି ସେଠି ବେଶି ଦରରେ ବିକୁଛନ୍ତି ଆଉ ଆମଦାନୀ ରପ୍ତାନି ଏମିତି କରାହେଉଛି ପରିବହନ ବ୍ୟବସ୍ଥା ଠିକ ସେ ଚାଲୁଛି